ଆମେମାନେ ବହି ବ୍ୟତୀତ ଖବରକାଗଜ ମଧ୍ୟ ପଢ଼ିଥାଉ ସମୟ ପ୍ରମେୟ ସମ୍ବାଦ ଆଦି ଖବରକାଗଜ ଆମେ ପଢ଼ିଥାଉ ଏବଂ ସେଥିରୁ ଆମେ ଭାରତର କୋଣ ଅନୁକୋଣରେ ହେଉଥିବା କାର୍ଯ୍ୟ ଆମେ ମଧ୍ୟ ଘରେ ବସି ପାଇପାରିଥାଉ ଏବଂ ତା'ଠୁ ଆମେ ବହୁତ ଲାଭ ମଧ୍ୟ ପାଇଥାଉ ଏହାର ବିଶେଷତ୍ଵ ହେଉଛି ଖବରକାଗଜ ଦ୍ୱାରା ବିଭିନ୍ନ ପତ୍ରିକାରେ ଓ ପତ୍ରିକାର ନାମ ଜାଣିଥାଉ ଏବଂ ତାହାର କୌଣସି ନାମ ଜାଣିବା ପାଇଁ ଆମେ ବିଭିନ୍ନପ୍ରକାର କାର୍ଯ୍ୟ କରିଥାଉ ଖବରକାଗଜରେ ଆମେ ନିଜେ ନିଜର ବକ୍ତୃତା ମଧ୍ୟ ଦେଇପାରୁ ଟ୍ୱିଟର୍ ମାଧ୍ୟମରେ ପଠାଇପାରିଥାଉ